ମୁଁ ଗୋଟେ ଥର ମାଲକାନଗିରି ଠୁ ଗୋଟିଏ ଦୋକାନରୁ ଗୋଟିଏ ଫେସ୍ କ୍ରିମ୍ କିଣିଥିଲି ସେହି ଫେସ୍ କ୍ରିମ୍ କିଣିଥିବା ଦୋକାନୀଟିର ନାଁ ହେଉଛି ମନୋଜ୍ ଦରା ସେହି ଫେସ୍ କ୍ରିମ୍ ଦୋକାନଠୁ ମୁଁ ସେଇ ଫେସ୍ କ୍ରିମ୍ଟି କିଣିଥିଲି ସେଇ ଫେସ୍ କ୍ରିମ୍ଟି କିଣିଲା ପରେ ମୁଁ ଘରେ ଆସିକି ତାକୁ ବ୍ୟବହାର କରିଥିଲି ସେଇ ବ୍ୟବହାର କରି ସାରିଲା ପରେ ମୁଁ ସକାଳ ଉଠିକି ମୁଁ ଦେଖିଲି ଯେ ସେହି ଫେସ୍ କ୍ରିମ୍ ଲଗାଇବା ଦ୍ୱାରା ମୋର ମୁହଁରେ ବ୍ରଣ ଭରିଯାଇଛି ସେଇଥିପାଇଁ ମୁଁ ତାକୁ ୟୁଜ୍ କରିବା ବନ୍ଦ କରିଦେଲି ତାକୁ ବ୍ୟବହାର କରିବା ବନ୍ଦ କରିଦେଲି ଓ ସେଇ ଫେସ୍ କ୍ରିମ୍ ଏତେ ଖରାପ ଯେ ମୁଁ ତାକୁ ସମସ୍ତଙ୍କୁ କହିବି ମୋର କିଣିବା ପଇସା ବି ବର୍ବାଦ ହେଇଗଲା ମୋର ଟଙ୍କା ବି ବୁଡ଼ିଗଲା ସେଇଟା କିଣିବା ପାଇଁ କିଣିଲା ପରେ ମୁଁ ସମସ୍ତଙ୍କୁ କହିବି ଯେ ସେଇ କ୍ରିମ୍ ଆଉ ସେ ଦୋକାନରୁ କିଛି ବି କିଣିବେନି କିଏ ବି ମୁଁ ମୋର ର ରିଲେଟିଭ୍ କିମ୍ବା ମନ ମୋର ସାଙ୍ଗମାନଙ୍କୁ ମୁଁ କହିବି ଯେ ସେହି କ୍ରିମ୍ କେବେବି ନ କିଣିବ ବୋଲିକି